ଯୁବ ପିଢ଼ି ମଧ୍ୟ ସାଂସ୍କୃତିକ ପ୍ରଥାକୁ କଡ଼ାକଡ଼ି ଭାବରେ ପାଳନ କରୁନାହନ୍ତି କାହିଁକି ନା ଆଗ କାଳରେ ଆଗ କାଳରେ ଲୋକମାନେ ବହୁତ ମାନେ ଶାନ୍ତ ଶିଷ୍ଟ ବହୁତ ମାନେ ଭଲ ଭାବରେ ପୂଜା କରୁଥିଲେ ନୀତି ନିୟମ ଆଇନ କାନୁନ ସବୁ ଜିନିଷ ତାଙ୍କର ଭଲ ପରିଷ୍କାର ପରିଚ୍ଛନ୍ନ ସବୁ ଜିନିଷ ଥିଲା ଆଗ କାଳରେ ଏବେ ପିଲାମାନେ ଆଉ ସେସବୁ ଜିନିଷ ପ୍ରତି ଧ୍ୟାନ ଦେଉନାହାନ୍ତି ସେମାନେ ବେଶି ତ ବିଶେଷତ୍ଵ ନାଚ ଗୀତ ଭୋଜି ଭାତ ଏହିସବୁ ଜିନିଷକୁ ନେଇକି ବହୁତ ଗୁରୁତ୍ଵପୂର୍ଣ୍ଣ ଦେଉଛନ୍ତି ଯାହା ଫଳରେ ବି ବେଶି ମାନେ ପୂଜା ପୂଜା ପାଇଁ ତ ବେଶି ଧ୍ୟାନ ନାହିଁ ତାଙ୍କର ସବୁବେଳେ ମାନେ ଯେମିତି ନାଚ ଗୀତ ଆଉ ଭୋଜି ଭାତ କରିବୁ ଏହିସବୁ ଜିନିଷ ପ୍ରତି ବହୁତ ଧ୍ୟାନ ମଦ ମାଂସ ଖାଇକି କେମିତି ଖାଲି ମାନେ ପୂଜା କରୁଛନ୍ତି ଆଊ ଏହିସବୁ ଜିନିଷ ଆମ ଦେଶରେ ଏବେ ଲୋପ ପାଇଯାଉଛି ଯଦି ସେମାନେ ଠିକ ନିୟମ ଅନୁସାରେ ଦଶ ଦିନ ଆଗରୁ ହେଉଥିଲା ଏହି ଯେମିତି ଦଶହରା ଗଣେଶ ପୂଜା ଚତୁର୍ଦଶୀରେ ହୂଏ ଭାଦ୍ରବ ମାସରେ ସେମିତି ପୂଜା ଆୟୋଜନ କରୁଥିଲେ ସେବୁ ସେସବୁ ଜିନିଷ ଆଉ ଦେଖିବାକୁ ପାଉନୁ ସେମାନେ କ'ଣ ଆସିଲେ ତ ସେମାନେ ସାଙ୍ଗେ ସାଙ୍ଗେ ଗୋଟିଏ ଆୟୋଜନ କରି ଦେଉଛନ୍ତି ନାଚ ଗୀତ ଏସବୁ ଜିନିଷ କରି ଦେଉଛନ୍ତି ଗଲା ସରିଲା ସେଥିରେ ପୁଣି ପାଣିତୁଣ୍ଡ ଗଣ୍ଡଗୋଳ ଏମିତି ସବୁ ଝାମେଲା ବି ସେମାନେ କରୁଛନ୍ତି ଆଗକାଳରେ କ'ଣ ସେସବୁ କିଛି ନଥିଲା ସେମାନେ ସବୁ ନା ମାନେ ଯେମିତି ଗୋଟିଏ ଆଗ୍ରହର ସହିତ କରୁଥିଲେ ନାଇ ସେମାନଙ୍କୁ ଯେମିତି ଗୋଟିଏ ନିଦ ହଜିଯାଉଥିଲା ଯେମିତି ଆମର ଆଗକୁ ତ ପର୍ବ ଆସୁଛି ଭାରି ଆମର ଗୋଟିଏ ନିଦ ହଜି ଯାଉଥିଲା ପର୍ବ ହେବ କେମିତି ହେବ ବହୁତ ଖୁସି ମାନେ ଲୋକ ଆସୁଥିଲେ ତାଙ୍କ ଗାଁ ସହର ସବୁ ମାନେ ବହୁତ ଖୁସି କୋଳାହଳ ଭିତରେ ରହୁଥିଲେ ସେସବୁ ଜିନିଷ ଆଉ ଦେଖିବାକୁ ମିଳୁନି ଆଉ ସେସବୁ ଜିନିଷ ଧୀରେ ଧୀରେ ସବୁ ଲୋପ ପାଇଯାଉଛି କରୁଛନ୍ତି କିନ୍ତୁ ସେମାନେ ତାଙ୍କ ପର୍ବପର୍ବାଣି ଲୋପ କରି ନାହାନ୍ତି କିନ୍ତୁ ସେସବୁ ଜିନିଷ ଆଉ ଆଗ୍ରହ ଯୁବ ପିଢ଼ି ମାନଙ୍କ ମଧ୍ୟରେ ନାହିଁ